ସବୁ ପ୍ରକାର ସାଇକେଲଲ୍ ସାର୍ ଅଛି ଆମେ ସକାଳ ଅଠଟା ରେ ଖୋଲୁଛୁ ଆଠଟାରୁ ପାଞ୍ଚଟା ପାଞ୍ଚଟା ଛଅଟା ଯାଏଁ ଆଉ ଆମେ ଆମର ପିଲା ରହୁଛନ୍ତି ଆଉ ବନ୍ଦ ରହୁନି ପିଲା ଅଛି ମୁଁ ଖାଇ କି ପୁଣି ଆସୁଛି ଆଉ ସାଇକେଲ୍ ଅଛି କୋଡ଼ିଏ ହଜାର ଅଛି ପଚିଶି ହଜାର ବାଇଶି ହଜାର ସାଇକେଲ୍ ନେଇକି ଆଉ ଆଜ୍ଞା ତା'ର ଆସିବ ରେଟ୍ ତିରିଶ ହଜାର ଭଳିଆ ଆସିବ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଅଛି ଫାୟାର୍ଫକ୍ସ ଆସୁଛି ଅଣତିରିଶି ହଜାରେ ଆଠଶହ ଫୋଟନ୍ଟା ଆସିବ ପଚିଶ ହଜାର ସାତଶହ ୱାରେଣ୍ଟି ବର୍ଷେ ରହୁଛି କିଛି ଖରାପ ହେଲେ ଆପଣ ଆଣିବେ ଇଏରେ ଲଗେଇ ନେବେ ଆଉ ସବୁ ସର୍ଭିସ୍ ଦେବୁ ନାଇ ମାଗଣା ସର୍ଭିସ୍ ପୁରା ମାଗଣା ଆଜ୍ଞା ଆଜ୍ଞା ଆଉ ପାର୍ଟସ୍ ରହୁଛି ସବୁ ନାଇ ନାଇ ତା'ର ଅଛି ସେତିକି ରହିବ ଆଉ ଅଧିକ ରହିବନି ଆଜ୍ଞା ହଁ ଅଛି ଆଜ୍ଞା ଆଜ୍ଞା ଆଜ୍ଞା

ହଁ ହଁ ଠିକ୍ ଅଛି ଆଜ୍ଞା ଛୁଆଙ୍କ ସାଇକେଲ୍ ଆସିଯିବ ଦଶ ହଜାର ବାର ହଜାର ଆଉ ରେଟ୍ ଆଜ୍ଞା ପାଞ୍ଚ ଛଅ ହଜାରେ ହେବ ଟିକେ କମ୍ପାନୀ ଅଲଗା ଆସିବ ଆଉ ହଁ ହଁ ସେ ଅଳ୍ପ ଦିନେ ଆଉ ସିଏ ଛୁଆ ତା'ର ସବୁ ଭାଙ୍ଗିକି ଥୋଇଦେବେ ସେ

ଠିକ୍ ଅଛି ଆଜ୍ଞା ସବୁ ଲଗେଇଦେବା ଆଉ ହଁ ହଁ ହଁ ଆମେ ପହଁଞ୍ଚେଇ ଦେବୁ ଆପଣଙ୍କ କତିରେ ଆଉ ତ ହେଟା ଆମେ ଇଏ କରିବୁ ଆଉ ଆଜ୍ଞା ଆଛା ଆଛା ମୋଟା ଚକ ନେବେ ହଁ ହଁ ଠିକ୍ ଅଛି ହଁ ହଁ ଆପଣଙ୍କୁ ଇଏ କରାଯିବ ଆଉ ଦିଆଯିବ ଆଜ୍ଞା ଆଜ୍ଞା ଆପଣ ଆପଣ ଆସନ୍ତୁ ନଅଟା ଦଶଟା ଭିତରେ ଆସନ୍ତୁ ଆଛା ହଁ ଆସନ୍ତୁ ଆସନ୍ତୁ ମୁଁ ଥିବି ଆଜ୍ଞା ଆଜ୍ଞା ଆପଣ ଚିନ୍ତା କରନ୍ତୁନି ହଁ ହଁ କିଛି ମାଲ୍ ଆସିବାର ଅଛି ଏବେ ଏବେ କିଛି ଅଛି ରହିଛି ଆସିବ ମାଲ୍ ଆଉ ନୂଆ ମାଲ୍ ଆସିଲେ ଦେଖିବେ ବି ସାର୍ ଇଏ ବି ଭଲ ଅଛି ଜିନିଷ ବି ଅଛି ଭଲ ଅଛି ଭଲ ମାଲ୍ ବି ଅଛି ଆଜ୍ଞା ଆସନ୍ତୁ ହଁ ହଁ ଠିକ୍ ଅଛି ଜିଏସ୍ଟି ବିଲ୍ ରହିବ ଆଉ ଠିକ୍ ଅଛି ଆଜ୍ଞା

ଆଜ୍ଞା ଆଜ୍ଞା ହଉ ରହୁଛି ଆଜ୍ଞା